ମୁଇଁ ଟ୍ରେନ୍ରେ ପୁରୀ ଭୁବନେଶ୍ୱର୍ କଟକ୍ ବୁଲ୍ବାକେ ଯାଇଥିଲି ଟ୍ରେନ୍ରେ ହେଉଛେ ଖୁବ୍ ବଡ଼୍ଟା ଯେନ୍ଟା କି ଏକ୍ କିଲୋମିଟର୍ ପ୍ରତି ଲମ୍ବା ଥିସି ତା'ର୍ପରେ ଟ୍ରେନ୍ର ଶବ୍ଦ ହେଉଛେ ଛୁକୁ ଛୁକୁ କିନା ଚାଲ୍ସି ତା'ର୍ ଚକାମାନେ ଖୁବ୍ ବଡ଼୍ ବଡ଼୍ଟା ତା'ର୍ପରେ ଖୁବ୍ ଚକାମାନେ ଥିସି ତା'ର୍ ସିଟ୍ମାନେ ବି ଖୁବ୍ ଥିସି ଅଲ୍ଗା ଅଲ୍ଗା ଏନ୍ତା ତା'ର୍ ଡ଼ବା ଥିସି ସେନେ ଅଲ୍ଗା ଅଲ୍ଗା ସିଟ୍ ଥିସି ତା'ର୍ପରେ ତମେ କମ୍ ପଇସା ଦେବାର୍ ଲୋକ୍ ଅଲ୍ଗା ଠାନେ ରହେବ ବଡ଼ ପଇସା ବେଶୀ ପଇସା ଦେଲେ ସେମାନ୍ଙ୍କେ ବେଶୀ ସୁବିଧା ମିଲ୍ସି ଏସି କ୍ୱାର୍ଟର୍ ମିଲ୍ସି ଟ୍ରେନ୍ରେ ଯଦି ଖୋବ୍ ପଇସା ଦେବ ବେଲେ ସୁବିଧାମାନେ ମିଲ୍ସି ତା'ର୍ପରେ ଟ୍ରେନ୍ର ସିଟ୍ମାନେ ବଡ଼୍ ଥିସି ସେନେ ଶୁଇ ବି ପାର୍ବ ଟ୍ରେନ୍ ବି ବେଶୀ ବି ଲମ୍ୱା ବି ଥିସି ତା'ର୍ପରେ ଇଞ୍ଜିନ୍ ଇଞ୍ଜିନ୍ ମାନେ ବି ଖୁବ୍ ଇଞ୍ଜିନ୍ ବି ଥିସି ତା'ର୍ପରେ ଟ୍ରେନ୍ର ଲୋକ୍ମାନେ ବି ବେଶୀ ବେଶୀ ଗୁଟେ ସାଙ୍ଗେ ଯାଇପାର୍ବେ ତା'ର୍ପରେ ବେଶୀ ଇ'ଟା ଦର୍କାର୍ ବି ନାଇ ପଡ଼େ ଗୁଟେ ଟ୍ରେନ୍ ଇ'ଟା ଖୋବ୍ ଲୋକ୍ ଯାଇପାର୍ବେ